ହଁ ହଁ ଦଶରୁ ଦଶଲକ୍ଷ ଭିତରେ ଅନେକ ସଂଖ୍ୟା ଅଛି ଦଶ ତେଇଶି ଦୁଇ ହଜାର ପନ୍ଦର ଲକ୍ଷେ ଦୁଇ ଲକ୍ଷେ ପାଞ୍ଚ ତିନିଲକ୍ଷ ପଚାଶ ହଜାର ପାଞ୍ଚଲକ୍ଷ ଦଶ